କୃଷକମାନେ ପାର୍ଶ୍ଵବ୍ୟବସାୟ କରିପାରିବେ କିନ୍ତୁ ସେମାନଙ୍କୁ ଚାଷ ସମୟରେ ଚାଷ ସାରିବାପରେ ବର୍ଷା ଦିନରେ ସେମାନେ ବିଭିନ୍ନପ୍ରକାର ଧାନ ଚାଷ ସହିତ ସେମାନେ ବିଭିନ୍ନପ୍ରକାର ପନିପରିବାଗୁଡ଼ିକ ଚାଷ କରି ନିଜେ ସେମାନେ ମାଣ୍ଡିକୁ ନେଇ ବିକ୍ରି କରିପାରିବେ ଚାଷ ସହିତ ସେମାନଙ୍କର ଘରର ଘରର ପନିପରିବା ବିକ୍ରି ଦ୍ଵାରା ସେମାନଙ୍କୁ କିଛି କିଛି କିଛି ରୋଜଗାର ମିଳିପାରିବ ଏବଂ ସେମାନଙ୍କ ପରିବାରକୁ ପୋଷଣ କରିପାରିବେ ତା'ସହିତ ଗ୍ରୀଷ୍ମ ଦିନରେ ସେମାନେ ପଣସ ଆମ୍ବ କାଜୁ ଇତ୍ୟାଦି ଫଳମୂଳ ବଗିଚାରୁ ସେମାନେ ନିଜେ ଅମଳ କରି ସେମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରି ଏବଂ ଛୋଟ କ୍ଷୁଦ୍ର ଚାଷୀମାନଙ୍କ ପାଖରେ ଥିବା ଧାନ କିମ୍ବା ବିଭିନ୍ନପ୍ରକାର ଫସଲ କ୍ରୟ କରି ସେମାନେ ଏକ ଛୋଟିଆ ବ୍ୟବସାୟ ରୂପେ ସେମାନେ ଚଳିପାରିବେ ଆଉ ସମୟ ସମୟ ମଧ୍ୟରେ ସେମାନେ କିଛି କିଛି ସମୟ କାଡ଼ି ନିଜର ପୋଟପାଟଣ ପାଇଁ ସେମାନେ ମଜୁରୀ କାମ ମଧ୍ୟ ସମୟ ବାହାରକରି ସେମାନେ କରିପାରିବେ ଯଥା ମିସ୍ତ୍ରୀ କୁଲି ଆଉ ନିଜେ ଘରେ କୁଟୀର କୁଟୀର କାମ ମଧ୍ୟ ସେମାନେ କରିପାରିବେ ଯଥା ଖଲି ସିଲେଇ

ବିଭିନ୍ନପ୍ରକାର ଛୋଟିଆମୋଟିଆ ଧନ୍ଦା କରି ସେମାନେ ଜୀବିକା ନିର୍ବାହ କରିପାରିବେ ତେଣୁ ଏମାନେ କେବଳ ଗୋଟେ ଚାଷରେ ହିଁ ମଣିଷ ଭଲରେ ଜୀବିକା ନିର୍ବାହ କରିପାରିବ ନାହିଁ ବୋଲି ସେମାନେ ବିଭିନ୍ନ ପନ୍ଥାଗୁଡ଼ିକ ଙ୍କୁ ଆପଣେଇଥାଆନ୍ତି